ହଁ ମୁଁ ଗୋଟିଏ ସମାବେଶ ଦେଖିଛି ମୋ ପୁଅର ସ୍କୁଲରେ ବାର୍ଷିକ ଉତ୍ସବ ପାଳନ କରାଯାଉଥିଲା ମୁଁ ସେଠିକୁ ଯାଇଥିଲି ମୋ ପୁଅ ଡ୍ୟାନ୍ସରେ ଭାଗ ନେଇଥିଲା ନାଚ କରୁଥିଲା ଗୀତ ଶିଖୁଥିଲା ଆଉ ପାଠରେ ଭଲ ପଢ଼ୁଥିଲା ସାର୍ ତାକୁ ଡାକିଲେ ଷ୍ଟେଜ ଉପରେ ସାର୍ଟିଫିକେଟ ଦେଲେ ପ୍ରାଇଜ ଦେଲେ ମୋତେ ମଧ୍ୟ ପୁଅର ବାପା ମା' ହିସାବରେ ଡାକିଥିଲେ ମୁଁ ଯାଇଥିଲି ମୋ ପୁଅ ଯେତେବେଳେ ନାଚରେ ଫାଷ୍ଟ ହୋଇକି ପାଇଲା ସାର୍ଟିଫିକେଟ ଦେଲେ ସାର୍ ମୋତେ କହିଲେ ଯେ ତୁମ ପୁଅ ଭଲ ନାଚୁଛି ତୁମେ ଗୋଟିଏ ନାଚ ମାଷ୍ଟର ଡାକି ତାକୁ ନାଚ ଶିଖାଅ ତୁମ ପୁଅ ଭବିଷ୍ୟତରେ ଗୋଟିଏ ନାଚ ମାଷ୍ଟର ବି ହୋଇପାରିବ ସେ କଥା ଶୁଣି ମୋ ପୁଅର ଅନୁଭୂତି ମୁଁ ସେ ଦିନ ସେ ଦିନଟା ମୋର ଅନୁଭୂତି ହୋଇକି ରହିଛି ଆଉ ବି ରହିଥିବ ମୋତେ ସେ ଦିନ ବହୁତ ଖୁସି ଲାଗିଥିଲା ସାର୍ ଙ୍କୁ ସାର୍ ବି ମୋତେ ଧନ୍ୟବାଦ ଦେଲେ ମୁଁ ବି ତାଙ୍କୁ ନମସ୍କାର କରି ଆସିଥିଲି